ମୁଁ ଡାଲି ବସାଇଥିଲି ସେଥିରେ ଲୁଣ ଥରେ ପକାଇଥିଲି ପାଣି ଦୁଇ ଠି ଯେମିତି ଦେବା କଥା ଦେଇଥିଲି ତାପରେ ଅନ୍ୟମନସ୍କରେ ଆଉ ଥରେ ଲୁଣ ପକାଇ ଦେଇଥିଲି ଲୁଣ ପକାଇଲି ଲୁଣିଆ ହୋଇଗଲା ଡାଲି ମୁଁ ଭୁଲ ବାଟକୁ ଗଲି ଭୁଲ ବାଟରୁ ଠିକ ବାଟକୁ ଆସିବା ପାଇଁ ବିଲାତି କାଟିକି ଡାଲିରେ ପକାଇବାରୁ ଡାଲି ଲୁଣ ପରିମାଣ କମିଗଲା ଠିକ ବାଟକୁ ଡାଲମା ଆସିଲା ଭାରି